ମୁଁ ସବୁବେଳେ ଖାଲି ସମୟରେ ଯେତେବେଳେ ଖାଲି ସମୟରେ ଥିବି ଟିଭି ଦେଖେ ଗୀତ ଶୁଣେ ତା'ପରେ ସାଙ୍ଗସାଥିଙ୍କ ସହିତ ମିଶିକି ନା ବୁଲିବାକୁ ଯାଏ ପାର୍କ ଯାଏ କି ହୋଟେଲ୍ ଖାଇବାକୁ ଯାଏ ତା'ପରେ ବହି ପତର ପଢ଼ାପଢ଼ି କରି ଖାଲି ସମୟରେ ମୋବାଇଲ ଦେଖେ ତ ସାଙ୍ଗେ ସାଙ୍ଗେ ସାଙ୍ଗେ ବହୁତ ଜାଗା ଗାଁ ଗାଁକୁ ବୁଲିବାକୁ ଯାଏ ପାର୍କକୁ ଯାଏ ରେଷ୍ଟୁରାଣ୍ଟରେ ଯାଏ ବହୁତ ଖାଇବାକୁ ପ ବହୁତ ମଜା କରେ ଖାଲି ସମୟ ଟାଇମ୍ ପାସ୍ ତା'ପରେ କିଏ ଖେଲିବାକୁ ଯାଏ କ୍ରିକେଟ ବହୁତ ପ୍ରକାର ଟିଭି ଦେଖୁଛି ଯେ ବହୁତ ମଜା କରୁଛି ଯେ ଖାଲି ଖାଲିବାକୁ ଖାଲି ସମୟରେ ଖେଳୁ ବୁଲିବାକୁ ଯାଏ